ଅର୍ଥନୈତିକ ଖବର କହିଲେ ଦେଶର ଅର୍ଥନୀତିକୁ ହିଁ ବୁଝାଇଥାଏ ମୁଁ ଆମ ଦେଶର ଅର୍ଥନୀତି ବିଷୟରେ ଏଁ ଖବରକାଗଜରୁ ବା ସମ୍ବାଦପତ୍ର ମାଧ୍ୟମରେ ଜାଣିଥାଏ ଆମ ଦେଶର ଯେଉଁ ବାର୍ଷିକ ଅର୍ଥନୀତିର ଅଟକଳ କରାଯାଇଥାଏ ସରକାରଙ୍କ ଦ୍ୱାରା ଅଟକଳ ଧାର୍ଯ୍ୟ କରାଯାଇଥାଏ ତାହା ବିଷୟରେ ଜାଣେ ଏ ଦେଶର ଆମର ଆମ ଅଞ୍ଚଳରେ ଯେଉଁ ଖବରକାଗଜ ପ୍ରଚଳିତ ହେଉଛି ଯେମିତିକି ସମ୍ବାଦ ସମାଜ ଧରିତ୍ରୀ ପ୍ରମେୟ ଏଇସବୁ ଖବରକାଗଜରୁ ମୁଁ ପଢ଼ିକରି ଦେଶର ଅର୍ଥନୀତି ବିଷୟରେ ଜାଣିଥାଏ ଦେଶର ଅର୍ଥନୀତି କିମ୍ବା ରାଜ୍ୟର ଅର୍ଥନୀତି ଏ ସାଧାରଣତଃ ଦେଶର ଆୟବ୍ୟୟ ଉପରେ ହିଁ ନିର୍ଭର କରିଥାଏ ଦେଶର ଆୟବ୍ୟୟ ଦେଶର ଆୟବ୍ୟୟକୁ ସ୍ଥିର କରିବା ପାଇଁ ସରକାର ସରକାରଙ୍କ ତରଫରୁ ଏକ ଅଟକଳ ପ୍ରସ୍ତୁତ କରାଯାଇଥାଏ ଯାହାକି ବର୍ଷକୁ ଏକଥର ହୋଇଥାଏ ବର୍ଷର ଶେଷରେ ଦେଶର ଅଟକଳ ସ୍ଥିର କରାଯାଇଥାଏ ଆଉ ଏଇସବୁ କ ଖବରକାଗଜ ତ ପଢ଼ିକି ଜାଣିଥାଏ ଆଉ କିଛି ଆହୁରି ଅଛନ୍ତି ନ୍ୟୁଜ୍ ଚ୍ୟାନେଲ୍ ଯେଉଁଟାକି ଦୂରଦର୍ଶନ ମାଧ୍ୟମରେ ବି ମୁଁ ଜାଣିଥାଏ ଯେମିତିକି ଇ ଟି ଭି ନ୍ୟୁଜ୍ ଓ ଟି ଭି ନ୍ୟୁଜ୍ ସେଭେନ୍ ପ୍ରମେୟ ନ୍ୟୁଜ୍ ଏହିସବୁ ଚ୍ୟାନେଲ ମାଧ୍ୟମରେ ସେ କଥା ବି ମୁଁ ଜାଣିଥାଏ ଦେଶର ଅର୍ଥନୀତି ବିଷୟରେ ଦେଶ ଏବଂ ରାଜ୍ୟର ଅର୍ଥନୀତି ବିଷୟରେ ମୁଁ ନ୍ୟୁଜ୍ ଚ୍ୟାନେଲ ଆଉ ସମ୍ବାଦପତ୍ର ମାଧ୍ୟମରେ ଅବଗତ ହୋଇଥାଏ